ଆପଣ ଆଉଟ୍ଡ଼ୋର୍ ପେଣ୍ଟିଂ ପ୍ରତି ଆଗ୍ରହୀ କି ଲାଇଭ୍ ପେଣ୍ଟିଂ କରିବା କେତେ ସହଜ ଲାଇଭ୍ ପେଣ୍ଟିଂ କରିବା ଅତି ସହଜକର କାମ ଏହା ବାହାରକୁ ଯାଇ କୌଣସି ଏକ ସ୍ଥାନକୁ ଦେଖି କ୍ୟାନ୍ଭାସ୍ରେ ଚିତ୍ରା ଆଙ୍କିବା ତା'ଛଡ଼ା ଏହା ହେଉଛି ଏକ ଲୋକଙ୍କର ନିଜର ଏକ ଆଗ୍ରହ ଯାହାକି ଲୋକ କିଛି ଲୋକ ଆଗ୍ରହ ସହିତ କରନ୍ତି ଆଉ କିଛି ଲୋକ ପଇସା କମେଇବା ପାଇଁ କରନ୍ତି ତଥାପି କିଛି ଲୋକ ଏହାକୁ ନ ବୋଲି ଦେଖିଥାନ୍ତି କିନ୍ତୁ ଏହା ଅତି କଠିନ କାମ ସମସ୍ତଙ୍କର ଦ୍ଵାରା ଏହି କାମ ହୋଇପାରେ ନାହିଁ ଆଉଟ୍ଡ଼ୋର୍ ପେଣ୍ଟିଂ ମଧ୍ୟ ଅତି ଭଲ ଲାଭଦାୟକ କାମ ଏହା ଦ୍ୱାରା ଲୋକମାନେ ପଇସା କମାଇଥାନ୍ତି ଆଉଟ୍ଡ଼ୋର୍ ପେଣ୍ଟିଙ୍ଗ୍ ଓ ଲାଇଭ୍ ପେଣ୍ଟିଙ୍ଗ୍ ଅତି ସହଜକର ଧନ୍ୟବାଦ